ଆପଣ କୋଉଠି ଯିବେ କି ଓଡ଼ିଶା ଭିତରେ ନା ଓଡ଼ିଶା ବାହାରକୁ ଯିବେ ହଁ ଆମ ପାଖରେ ଛୋଟ ବଡ଼ ସବୁ ଗାଡ଼ି ଅଛି ଆପଣ କୋଉଠିକି ଯିବେ କହିଲେ ଆମେ ସେଇ ହିସାବରେ ବ୍ୟବସ୍ଥା କରିଥାନ୍ତୁ ଆଉ ନିଶ୍ଚୟ ନିଶ୍ଚୟ ଗାଡ଼ି ଅଛି ଆମର ଗାଡ଼ି ସହିତ ଡ଼୍ରାଇଭର୍ ବି ଅଛନ୍ତି ତ ଆପଣ କୋଉଠିକି ଯିବେ କହିଲେ ସେଇ ହିସାବରେ ଆମେ କହିବୁ ଆପଣଙ୍କୁ ନାଇଁ ଡ଼୍ରାଇଭର୍ ଗାଡ଼ି ସହ ଆପଣଙ୍କୁ ଡ଼୍ରାଇଭର୍ ମିଳିଯିବ ଆପଣଙ୍କୁ ଦୁଇ ଦିନ ପାଇଁ ଏଠୁ ପୁରୀ ଲାଗିଯିବ ପାଖାପାଖି ସାତ ହଜାର ଟଙ୍କା ଡିସକାଉଣ୍ଟ୍ ତ ହେବନି ଦେଖୁଛନ୍ତି ତ ଏଇ ସବୁ ଦରଦାମ୍ ବଢ଼ିଲାଣି ଆଉ ସେମିତି କିଛି କମେଇ ହେବନି ଠିକ୍ ଅଛି ଆପଣ ଆସନ୍ତୁ ଦେଖା ହେଇ କଥା ହେଇଯିବା କେତେ କ'ଣ ହେବ ଆଉ ନାଇଁ ସେଇଥିରେ ସବୁ ହେଇଯିବ ସବୁ ମିଶିକି ସେତିକି ନାଇଁ ଦେଖୁଛନ୍ତି ଆଜିକାଲି ସବୁ ଦରଦାମ୍ ବଢ଼ିଲାଣି ତା'ପରେ ଆପଣ ଦୁଇ ଦିନ ଗାଡ଼ି ରଖିବେ ଆମର ଗାଡ଼ି ସେଠି ରହିବନା ତା'ର ବି ଚାର୍ଜେସ୍ ଲାଗୁଛି ଠିକ୍ ଅଛି ଆପଣ ଏବେ ଆମକୁ ଆଡ଼ଭାନ୍ସ କିଛି ଦେଇ ଦେଇଥାନ୍ତୁ ଲାଷ୍ଟ୍କୁ ଫାଇନାଲ୍ ପେମେଣ୍ଟ୍ କଲା ବେଳେ ଆମେ କିଛି କଟେଇ ଦେବା ସେଥିରୁ ଆଉ କାର୍ ଅଛି ମିନି ବସ୍ ଅଛି ଆପଣ ଯଦି ଏସିଵାଲା ଖୋଜିବେ ଏସି ବି ଅଛି ବିନା ଏସିଵାଲା ବି ଅଛି ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ରହିଲି ଧନ୍ୟବାଦ